ଆମେ ଚାଷ୍ କର୍ସୁଁ ଧାନ୍ ଚାଷ୍ କର୍ସୁଁ ମୁଖ୍ଲି ଚାଷ୍ ସବୁ ଚାଷ୍ କର୍ ଚାଷ୍ କଲେ ଲାଭ ପାଏସୁଁ ଶାଢ଼ୀ ବୁନ୍ସୁଁ ପରେ ବାଇଗନ୍ ଯୋଗାସୁଁ ଉଇଲ୍ ଚାଷ୍ କରିକି ବିକି କରି ବହୁତ୍ ଲାଭ୍ ପାଏସୁଁ ନାଇଁ ପଇତିରିଶି ସେକେଣ୍ଡ ଦେ ଥାଉ ବନ୍ଦ୍